ଅନେକ ସମୟରେ ମୁଁ ଅନେକ କାମ କରେ କିନ୍ତୁ ମୋର କାମ ଭିତରୁ ଆଗ୍ରହ ଥିଲା ହୋଟେଲ ରୋଷେଇ ବାସ କରିବା ପାଇଁ ହୋଟେଲରେ ରୋଷେଇ ବାସ କରିବା ପାଇଁ ବହୁତ ମୋର ଆଗ୍ରହ ଥିଲା କିନ୍ତୁ ମୁଁ ତ ହୋଟେଲ କରି ପାରିଲିନି କିନ୍ତୁ ଆମ କମ୍ପାନୀ ଭିତରେ ମୁଁ ରୋଷେଇ ବାସ କରେ ବହୁତ ସେଇ କାର୍ଯ୍ୟରେ ମୋର ବହୁତ ସଅକ ମୁଁ ସେ କାର୍ଯ୍ୟଟାକୁ ବହୁତ ଭଲପାଏ ଏବଂ ସେ କାର୍ଯ୍ୟ କରିବା ପାଇଁ ମୋର ବହୁତ ଆଗ୍ରହ ଅଛି ଦେଖିବା ସେ କାମ ମୁଁ କରିପାରିବି କି ନାହିଁ ଅନେକ ସମୟରେ ମୁଁ ମନେ ମନେ ଭାବେ ହୋଟେଲ ବା କୌଣସି ରେଷ୍ଟୁରାଣ୍ଟରେ ମୁଁ ରୋଷେଇ କରିବାକୁ ମୋର ମନ ହୁଏ ମନ ହେଇ ସାରିଲା ପରେ